ନୟାଗଡ଼ ଜିଲ୍ଲାରେ ଉପଲବ୍ଧ ଶିକ୍ଷା ଶିକ୍ଷା ବିଭାଗ ଭିତରେ କୋମଣ୍ଡର ଆଇ ଟି ଆଇ ଯା ବିଭିନ୍ନ ପିଲାଙ୍କୁ ଦଶମ ପରେ ରୋଜଗାର କ୍ଷମ କରାଇବା ପାଇଁ ବିଭିନ୍ନ ଟ୍ରେଡ଼୍ର ଶିକ୍ଷା ଦେଇଥାଏ ସେ ଭିତରେ ଆମର ସିଭିଲ୍ ଇଞ୍ଜିନିଅରିଂ ଥାଏ ଇଲେକଟ୍ରୋନିକାଲି୍ ଇଞ୍ଜିନିଅରିଂ ଥାଏ ଫିଟର୍ ଥାଏ ଯେଉଁଥିରେକି ପିଲାମାନେ ଯାଇ ପାଠ ପଢ଼ନ୍ତି ଏବଂ ଆତ୍ମନିର୍ଭର ହେଇପାରନ୍ତି କୁଶଳୀ ହେଇପାରନ୍ତି ଯାହାଫଳରେ ସେମାନେ ରୋଜଗାର କରିପାରନ୍ତି ସାମାଜିକ ବିକାଶ ସହିତ ନିଜର ବିକାଶ ମଧ୍ୟ ସେମାନେ କରିପାରନ୍ତି ପିଲାମାନେ ସେଠାରେ ପାଠ ଆହାରଣ ଜ୍ଞାନ ଆହାରଣ କରି ବଜାରରେ ଆସି ନିଜେ ମଧ୍ୟ ପ୍ରାଇଭେଟ୍ରେ ନିଜେ ଇଲେକଟ୍ରିକାଲ୍ ଦୋକାନ ମଧ୍ୟ ଦେଇପାରୁଛନ୍ତି କିଏ ଫିଟର୍ ଯେଉଁମାନେ ପାଠ ପଢ଼ିକି ଆସୁଛନ୍ତି ସେମାନେ ବାହାରେ ଗ୍ୟାରେଜ୍ ଭଲ ଭଲ ସୋରୁମ୍ ଦେଇପାରୁଛନ୍ତି ଆଉ ଯେଉଁମାନେ ସିଭିଲ୍ରେ ପାଠ ପଢ଼ିକି ଆସୁଛନ୍ତି ସେମାନେ କଣ୍ଟ୍ରାକଟିକ୍ ଲାଇନ୍ରେ ଯେଉଁମାନେ ପ୍ରାଇଭେଟ୍ର ଅଛନ୍ତି ଘର କଣ୍ଟ୍ରାକଟିକ୍ କାମ ନଉଛନ୍ତି ସେମାନଙ୍କ ପାଇଁ ମଧ୍ୟ ଆସିକି ରୋଜଗାର କରିପାରୁଛନ୍ତି ଏହା ଏକ ବିଶେଷ ଆକର୍ଷଣ କହିଲେ ଅଭିବୃଦ୍ଧି ହେବ ନାହିଁ ବର୍ଷ ବର୍ଷ ଧରି ଶହ ଶହ ପିଲା ପାଠ ପଢ଼ି ନିଜର ରୋଜଗାର କ୍ଷମ ହେଇପାରୁଛନ୍ତି ମଣିଷ ତିଆରି କାରଖାନା ନୟାଗଡ଼ ଜିଲ୍ଲାରେ କୁମୁଣ୍ଡଠାରେ ଆଇ ଟି ଆଇ ଯାହାକି ଆମ ସମସ୍ତିଙ୍କ ପାଇଁ ଏକ ବିକାଶ ର ଧାରା ଏବଂ ଅଭିବୃଦ୍ଧି ର ଧାରା ସୁଯୋଗ ସୁବିଧା ମଧ୍ୟ ସେ ଦେଇ ଆସୁଛି ସମସ୍ତଙ୍କ ଛାତ୍ରମାନଙ୍କୁ